ମୁଁ ମନେ ରଖିଥିବା ପାଞ୍ଚଟି ତାରିଖ ହେଲା ଚଉଦ ଦଶ ଦୁଇହଜାର ଏକ ବାଇଶ ସାତ ଉଣାଇଶଶହ ଏକାନବେ ଚଉଦ ପାଞ୍ଚ ଦୁଇହଜାର ଏକ ନଅ ଦୁଇହଜାର ଆଠ ତିନି ସାତ ଦୁଇହଜାର କୋଡ଼ିଏ